ହ୍ୟାଲୋ ଏଇଟା ରାୟପୁର ପ୍ଲାଜାଵାଲା କି ମୁଁ ଅମିତ ଭୁକ୍ତା କହୁଛେଁ ଆପଣଙ୍କ ରେଷ୍ଟୁରାଣ୍ଟରେ ଟେବୁଲର ସଂରକ୍ଷଣ କେନ୍ ହବ ଅଫର୍ ଚାଲିଛେ ପରା ଆମେ ଜାଣିଲୁ ଯେ ଆମକୁ ଟେବୁଲ୍ କେତେଟା ସଂରକ୍ଷଣ କରବାର୍ ଅଛି ବୋଲେ ହେଥିରେ ଯେନ୍ ଅଫର୍ ମଳୁଛେ ଏଛନ୍ ତ ଚାଲୁଛେ କି ଏ କାଣ ବୋଲେ ତ ବହୁତ ସୁବିଧା ମିିଲୁଛେ କି କାଣା ସୁବିଧା ସୁବିଧା ଭଲ୍ ଅଛି ବୋଲେ ଆମର ଦୁଇ ତିନଟି ଟେବୁଲ ବୁକ୍ ଯାଞ୍ଚ ଲାଗି ସଂରକ୍ଷଣ କରବାର ଥିଲା ବୋଲେ ହେଟା କେନ ତ ଯାଞ୍ଚ କରିକି ଆପଣ କହିପାରିବେ ଆମକୁ କେନ୍ କେନ୍ ଟେବୁଲ୍ ମିଲିପାରବା ବୋଲି ଆମକୁ ହଁ ଆମକୁ ଦୁଇଟା ଟେବୁଲ ସଂରକ୍ଷଣ କରବାର୍ ଅଛି ସେଟା ଯାଞ୍ଚ କରିକି ଆପଣ କେଦେ କେତେ ନମ୍ବର୍ ଆମକୁ କହିଦେଉନ୍ ଆମେ ସେଥିରେ ବହୁତ ଭଲ ହବ ଯାଞ୍ଚ ଯାଞ୍ଚ କରିକି ଟିକେ କହୁନ ଜଲ୍ଦି ଆମେ ଟିକେ ଆମକୁ ଦୁଇଟା ଟେବୁଲ ଦରକାର ସଂରକ୍ଷଣ କରିକି ଆମର ସବୁ ଠିକ୍ ହବା ସୁବିଧା ଭଲ ମିଳୁଛି ଓ କେ